ଆମ ଘର ଚାରିପାଖରେ ଯେଉଁ ଗଛଗୁଡ଼ିକ ଲାଗିଥାଏ ସେଇଠି ଆମେ ସାର ଦେଇଥାଉ ଗ୍ରୁମର ପଟାସ ୟୁରିଆ ଦେଇକି ଗଛଟାକୁ ବଢ଼େଇଥାଉ ଏବଂ ହୃଷ୍ଟପୃଷ୍ଟ କରିଥାଉ ଆଉ ଆମେ ଊଇ ଲାଗିଲେ ସେଇଠି ସବୁ ଗାମାସିନ୍ ଆଉ କୀଟନାଶକ ଔଷଧ ସ୍ପ୍ରେ କରିଥାଉ ଆଉ ଗଛକୁ ଭଲ ରଖିବାପାଇଁ ଚେଷ୍ଟା କରିଥାଉ ଯଦି ଆମେ ଗଛକୁ ଭଲ ନ ରଖିପାରିବା ତାହେଲେ ଆମର କୃଷକ କେନ୍ଦ୍ର ଅଛି ସେଇଠିକୁ ଯାଇକି ଆମେ କୃଷକ ଭାଇଙ୍କ ସହିତ ପରାମର୍ଶ କରିଥାଉ ଏବଂ ତାଙ୍କ ସହିତ ଯୋଗାଯୋଗ କରିକି କ'ଣ ଦେଲେ ଗଛଟା ଭଲ ରହିବ ଆମେ ତାଙ୍କ ସହିତ ଯୋଗାଯୋଗ କରିକି ସେଇ ଔଷଧ କୀଟନାଶକ ଔଷଧ ଆଣି ଆମେ ଗଛରେ ସ୍ପ୍ରେ କରିଥାଉ ଏବଂ ଗଛକୁ ଭଲଭାବରେ ରଖିଥାଉ ଏବଂ ବଢ଼େଇଥାଉ